ହଁ ହ୍ୟାଲୋ ମୋତେ ଗୋଟେ ଓଲା ଗାଡ଼ିଟିଏ ଦରକାର ସୋନପୁରନୁ ବ୍ଲକ୍ ଛକ୍ନୁ ନଲିିନୀ ଛକଯାକ ସନ୍ଧ୍ୟା ଛଅ ବଜେରୁ ଦରକାର ମୋତେ ପନ୍ଦର ମିନିଟା ଟିକେ ପହଞ୍ଚିବାର ଅଛି ଜଲ୍ଦି ହେଇପାରବା କାଁ କେତେବେଲ ଲାଗବ କିି ଅଧା ଘଣ୍ଟା ପରେ ଆଇବ ଟିକେ ଲେଟ ହୋଇଯାଉଛେ କିଏ ଅଛନ୍ କେ କଣ୍ଟାକ୍ଟରେ ନାଇଁନ ହଁ ଟିକେ ଟ୍ରାଏ କର ଆସବାର ଲାଗି ହଁ ହଁ କେତେ ପଇସା ଲାଗ୍ବା ରେଟ୍ ଅନୁସାରେ ପଚାଶ ଷାଠିଏ ଟଙ୍କା ଲାଗ୍ବା ଟିକେ କମ୍ ନାଇଁ ହେଇପାରେ ଓହଃ ଏ ପ୍ରକାର ଅଛି କେଁ ବୋଇଲେ କେତେବେଲକେ ଆଇବ ଠିକ୍ ଅଛି ବୁଝିଲି ବୁଝିଲି ତୁମେ ଯେନ୍ତା କରି ହଉ ଏନ୍କେ ଛଅ ବଜାକୁ ପହଞ୍ଚ ଛଅ ଛଅ ପନ୍ଦର ଯାଆଁକେ ଆସ୍ବ ନାଇଁ ହଉ ଟିକେ ଆଗରୁ ଛଅ ପାଞ୍ଚ ଛଅ ବଜେ ତକ ଆସିଲା ଠିକ୍ ହନ୍ତା ହଁ ଟିକେ ଜଲ୍ଦି ଆସ ଜଲ୍ଦି ଆସବାର୍ ଲାଗି ଚେଷ୍ଟା କର ମୁଁ ଏବେ ବ୍ଲକ୍ ଛକରେ ଟ୍ରାଫିକ୍ ଲାଇଟ୍ର ପାଖ ଯେନ୍ ଜଲୁଛି ଚାହା ଦୁକାନେ ଅଛେ ହେନ ଠଆ ହେଇଁଛେ ହଁ ଆସଲେ ଯିମା ଠିକ ଅଛି ଠିକ ଅଛିି ହଁ ହଁ ହଁ ହଁ ଆସ ଠିକ୍ ଅଛେ